ଗାଁ ଗହଳିରେ ମୁଁ ଯେହେତୁ ବସବାସ କରୁଛି ଗାଁ ଗହଳିରେ ବିଭିନ୍ନ ପ୍ରକାର ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ଏବଂ ଅନ୍ଧବିଶ୍ୱାସ ଅଛି ଯାହାକୁ କି ମୁଁ ନିଜେ ବି ପାଳନ କରେ ଯେମତିକି ଖାଇବା ରୋଷେଇ କରୁଥିବା ସମୟରେ ଖାଇବାକୁ ଫାଷ୍ଟ ଅଇଁଠା ନ କରି ଚୁଲିରେ ପକାଇ ବା ଏବଂ ବଡ଼ ଲୋକମାନେ ଏବଂ ପୁରୁଷ ଲୋକମାନେ ଖାଇସାରିଲା ପରେ ଆମେମାନେ ଖାଇବା ଖାଇ ବସିଥିବା ସମୟରେ ଖାଇବା ଜାଗାରୁ ହଠାତ୍ ନ ଉଠିବା ସମସ୍ତେ ବସିଛନ୍ତି ମାନେ ସେଇଠି ବସିକି ରହିବା ଏବଂ ସମସ୍ତେ ଏକା ସାଙ୍ଗରେ ଉଠିବା